ହଁ ମୋର୍ନ ସମ୍ବାଦ୍ ପେପର୍ ବହୁତ୍ଟି ପେପର୍ମାନେ ଅଛି ଭଲ୍ ଭଲ୍ ନ୍ୟୁଜ୍ମାନେ ଦଉଛନ୍ ଆଉ ସବୁଆଡ଼ର୍ ଖବର୍ ମାନେ ବୋଲି ଆସୁଛି ଯେନ୍ଟା କି ଭଲ୍ ସବୁ ଖବର୍ମାନେ ମିଲୁଛି ସବୁଆଡ଼ର୍ ଟା ମିଳିପାରୁଛି ବାକି ବହୁତ୍ଟେ ଜିନିଷ୍ ରହିଯାଉଛି ବାକି ଯେନ୍ଟା କି ସେ ଗଣମାଧ୍ୟମ୍ କେ ନ ପହଞ୍ଚି ପାର୍ବାର୍ ସେ ପେପର୍ ସେଇଟା ମିଡ଼ିଆନେ ଆନି ପାର୍ବାର୍ କି ପେପର୍ ବୋଲି ନାଇଁ ଛାପି ପାର୍ବାର୍ କି ଇନି ସେଇଟା ବାକି ବହୁତ୍ଟେ ଜିନିଷ୍ମାନେ ଯେନ୍ଟା କି ଏବେବି ଲୋକମାନଙ୍କର ବହୁତ୍ଟେ ଆସିବିଧା ହେଉଛି ଯେନ୍ ଯେନ୍ ଜାଗାମାନ୍କେ ସେ ଜାଗାମାନ୍କେ ଆମର୍ ସେ ଖବରକାଗଜ ନା ପହଞ୍ଚି ପାର୍ବାର୍ ବୋଲେ ଟିକେ ଖବରକାଗଜନୁ ଟିକେ ଭଲ୍ ଭଲ୍ ତାର୍ ମାନେ ଅତି ଯେନ୍ଟା କି ବ୍ଲୁ ଏଭ୍ରେଷ୍ଟ୍ ଜାଗାଟା ଯେନୁ କି କିଛି ସୁବିଧା ପହଞ୍ଚି ନାଇଁ ପାର୍ବାର୍ ସେ ଜାଗାର କିଛି ମିଡ଼ିଆରେ କିଛି ଖବର କାଗଜନୁ ପହଞ୍ଚୁ ଯେନ୍ଟା କି ଲୋକଙ୍କର୍ ସୁବିଧା ହେଇପାର ସେମାନେ ସୁବିଧା ପାଇପାର୍ବେ